ମୁଁ ମୋ ଜୀବନରେ ଏପରି ଭାବରେ ବଗିଚା କାମ ଶିଖିଲି ଯେଉଁ ସମୟରେ ମୁଁ ଆଉ ଅଷ୍ଟମ ଶ୍ରେଣୀ ପାଠ ପଢ଼ୁଥିଲି ହାଇସ୍କୁଲ୍ରେ ସେଇ ସମୟରେ ମୋ ସାଙ୍ଗମାନଙ୍କୁ ସାର୍ମାନେ ସବୁବେଳେ ଏହି ବଗିଚାର କାମ ବିଷୟରେ କହୁଥିଲେ ସେମାନଙ୍କ ପ୍ରେରଣା ପାଇ ମୁଁ ଏଇ ବଗିଚା କାମ ଶିଖିଲି ତାପରେ ଘରେ ଆସି ତାହାକୁ ବ୍ୟବହାର କରିବା ମଧ୍ୟ ମୁଁ ଶିଖିଲି ଘରେ ମୁଁ ବଗିଚା ଯେଉଁ ଗଛ ଗୁଡ଼ାକୁ ଲଗାଇଲି ତାହା କେବଳ ସେ ସ୍କୁଲ୍ ଶ୍ରେଣୀରେ ପଢୁଥିଲା ବେଳେ ଶିଖେଇବା ଜ୍ଞାନରୁ ଶିଖିଥିଲି ଏବଂ ଗଛଗୁଡ଼ାକୁ ଯେତେବେଳେ ଲଗାହେଲା ତା'ର ଯତ୍ନନେଲି ସଠିକ୍ ସମୟରେ ପାଣି ମଧ୍ୟ ଦେଲି ଆଉ ଧୀରେ ଧୀରେ ଗଛ ବଢ଼ିବାକୁ ମଧ୍ୟ ଲାଗିଲା ଆମ୍ବ ଗଛ ଲଗା ହେଇଥିଲା ଏବଂ ଅମୃତଭଣ୍ଡା ଗଛ ମଧ୍ୟ ଲଗା ହେଇଥିଲା ସେଠି ର ଫଳ ମଧ୍ୟ ଆମେ ଖାଇବାର ସୁଯୋଗ ମଧ୍ୟ ପାଇଥିଲୁ ଯେହେତୁ ଯ ଯତ୍ନ ଗଛର ଏଭଳି ଭାବରେ ଆମେ ନେଇଥିଲୁ